ଯେହେତୁ ଆମର ମାତୃଭାଷା ହେଉଛି ଓଡ଼ିଆ ପିଲାମାନଙ୍କ ପାଇଁ ଓଡ଼ିଆ ଭାଷା ଶିଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଓଡ଼ିଶାରେ ସମସ୍ତେ ଓଡ଼ିଆ ଭାଷା ବୁଝନ୍ତି ଆଉ କୁହନ୍ତି ମଧ୍ୟ ସେଥିପାଇଁ ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖିବା ନିହାତି ଦରକାର ଯେମିତି କି କଥାବାର୍ତ୍ତା ଭଲ ହେବା ଉଚିତ ଦୁନିଆରେ ଭଲ ପାଠ ପଢ଼ି ଭଲ ମଣିଷ ହେବା ଉଚିତ ଯେମିତିକି ଦୁନିଆରେ ନାଁ ରଖିବ ସମସ୍ତଙ୍କୁ ଆମେ ସମ୍ମାନ ସହ କଥା କହିବା ଉଚିତ ଯାହାଦ୍ୱାରା ଆମେ ଜୀବନରେ ଭଲ ମଣିଷ ହେବା ଦରକାର ଏବଂ ଯେମିତି ଆମେ ଶିକ୍ଷକଙ୍କ ଅନୁସରଣ କରିବା ତାଙ୍କର ଶିକ୍ଷା ଦୀକ୍ଷା ଠିକ ଭାବରେ ଆପଣାଇ ନେବା ଉଚିତ ଓଡ଼ିଆରେ ପିଲାମାନଙ୍କୁ ଶିକ୍ଷା ଦେଲେ ଓଡ଼ିଆରେ ସଂସ୍କାର ଉପରେ ଜାଣିପାରିବେ ଯେମିତି କି ଆମେ ଭଗବାନଙ୍କୁ ଡାକିବା ପ୍ରାର୍ଥନା କରିବା ଭଗବାନଙ୍କୁ ମାନିବା ଭଗବାନଙ୍କ ପାଖରେ ସ୍ମରଣ ନେବା ସେହି ଉପରେ ପିଲାମାନେ ଜାଣି ପାରିବେ ଆଉ ସେଥିପାଇଁ ସେମାନଙ୍କୁ ଓଡ଼ିଆ ଭାଷାଟା ନିହାତି ଦରକାର